କଳ୍ପନା ଚାୱଳା ସୁନିତା ଉଇଲିଅନ ରାକେଶ ଶର୍ମା ହେଉଛନ୍ତି ଭାରତର ଗର୍ବ କାରଣ ସେମାନେ ନିଜର ଜୀବନକୁ ବାଜି ଲଗାଇ ଦେଶପାଇଁ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଅଛନ୍ତି ସେଥିପାଇଁ ଆମ ଦେଶ ଭାରତ ସେମାନଙ୍କୁ ଚିରଦିନ ପାଇଁ ମନେରଖିଛି କାରଣ ସେମାନେ ଭାରତ ପାଇଁ ଜୀବନ ଦେଇ ଦେଇଛନ୍ତି ସେମାନେ ସେମାନେ ମହାକାଶରେ ମହାକାଶଯାନରେ ମହାକାଶକୁ ଯାଆନ୍ତି ଯୋଉଠାରେ କି ବାୟୁ ନଥାଏ ସେମାନେ ଜାଣିଥାନ୍ତି ଗଲାବେଳେ ଯିବାବେଳେ ଜାଣିଥାନ୍ତି କି ସେମାନେ ଫେରିବେ କି ନାହିଁ ଏହା ଜାଣି ମଧ୍ୟ ସେମାନେ ଗବେଷଣା ପାଇଁ ମାନେ ଗବେଷଣା ପାଇଁ ଗବେଷକ ମାନଙ୍କୁ ଅନ୍ୟ ଅନ୍ୟ ଅନେକ ତଥ୍ୟ ସଂଗ୍ରହ କରି ଦେବାପାଇଁ ସେମାନେ ମହାକାଶକୁ ଯାଇଥାନ୍ତି ପାଣି ବିନା ଖାଦ୍ୟ ବିନା ମଣିଷ ବଞ୍ଚିପାରେ କିନ୍ତୁ କିନ୍ତୁ ବାୟୁ ବିନା ଗୋଟେ ମୁହୂର୍ତ୍ତ ବି ମଣିଷ ବଞ୍ଚିବା ଅସମ୍ଭବ ହୋଇଥାଏ ଏହା ଜାଣି ମଧ୍ୟ ମହାକାଶରେ ବାୟୁ ନଥିବା ସତ୍ତ୍ୱେ ମଧ୍ୟ ମହା କଳ୍ପନା ଚାୱଳା ସେଠିକି ଯାଇଥିଲେ ଗବେଷଣା କାର୍ଯ୍ୟ କରିଥିଲେ ଗବେଷଣା କାର୍ଯ୍ୟ ସରିବା ପରେ ଫେରୁଥିବା ସମୟରେ କଳ୍ପନା ଚାୱଲାଙ୍କ ମୃତ୍ୟୁ ଘଟିଥିଲା ଯାହା ସାରା ବିଶ୍ୱରେ ସାରା ଦେଶରେ ଏକ ହାହାକାର ହାହାକାର ପକାଇଥିଲା ଯାହା ଦେଶବାସୀ ମାନେ ମଧ୍ୟ ଅନେକ ଦୁଃଖ ପ୍ରକାଶ କରିଥିଲେ ସେଥିପାଇଁ ଦେଶପାଇଁ କଳ୍ପନା ଚାୱଳାଙ୍କ ପ୍ରାଣ ତ୍ୟାଗ ହୋଇଥିବାରୁ ଦେଶର ପ୍ରତ୍ୟେକଟି ପ୍ରତ୍ୟେକଟି ବ୍ୟକ୍ତି କଳ୍ପନା ଚାୱଲାଙ୍କୁ ମନେ ରଖିଛନ୍ତି ଆଉ ତାଙ୍କପାଇଁ ଆଜି ଭାରତ ଗର୍ବିତ ହୋଇପାରିଛି